ହୁଁ ଆମର୍ ବରଗଡ଼୍ ଜିଲ୍ଲାନୁ ଅଛେ ବହୁତ୍ ଐତିହାସିକ୍ ଇସ୍ତଲ୍ମାନେ ଯେନ୍ଟା କି ସେଥିର୍ ଭିତରୁ ଆମରି ଦିକୁଲବାର୍ ଗିରି ଗୋବର୍ଦ୍ଧନ୍ଟା ସେନୁ ସବୁ ବହୁତ୍ ସୁବିଧା ଅଛି ପର୍ଯ୍ୟଟନ୍ମାନେ ଯାଏସନ୍ ବୁଲାବୁଲି କର୍ସନ୍ ସବୁ ଦେଖ୍ସନ୍ ସେନୁ ଆମର୍ ଐତିହାସିକ୍ର ବହୁତ୍ ଜିନିଷ୍ ଆମର୍ ଆଗର୍ କାଲର୍ ସେଇ ବୀର୍ମାନଙ୍କର୍ ସବୁ ଇଟା ଗାଥାମାନେ ଲିଖା ହେଇଛେ ଆରୁ ବହୁତ୍ ପ୍ରାକୃତିକ୍ ଜିନିଷ୍ମାନେ ଗଜ୍ କୋଟ୍ ବହୁତ୍ ଅଛେ ଏନ୍ତା କି ପର୍ଯ୍ୟଟକ୍ମାନେ ଯେନ୍ତା ପିକନିକ୍ ଯାଏସନ୍ ବହୁତ୍ ସୁବିଧା ଅଛେ ଆଉ ଆମର୍ ନ ଅଛି ଆମର୍ ଇ ବିଦ୍ଧ୍ୟବାସିନୀ ପର୍ବତ୍ ଯେନ୍ଟା କି ବହୁତ୍ ଫେମସ୍ ହେଁ ବହୁତ୍ଟେ ଆମରି ଦର୍ଶକମାନେ ଯାଏସନ୍ ବୁଲି ଆଉ ସେନୁ ଉପୋଭୋଗ୍ କର୍ସନ୍ ବହୁତ୍ ବଢ଼ିଆଁ ଜାଗା ହେ ଆଉ ବୌଦ୍ଧବିହାର ବଢ଼ିଆ ଜାଗାଏଁ ସେନ୍ କେ ବୁଲି ଯାଏସନ୍ ଆଉ ସେନୁ ଐତିହାସିକ୍ର ବହୁତ୍ ଜିନିଷ୍ ବହୁତ୍ ଭଲ୍ ଲାଗ୍ସି